ନିକଟବର୍ତ୍ତୀ ସହରକୁ ଯାତ୍ରା କରିବା ସମୟରେ ବସଷ୍ଟପ୍ରେ ଛିଡ଼ା ହେବା ସମୟରେ ଆମେ ବହୁତ ସମସ୍ୟାର ସମ୍ମୁଖୀନ ଯେମିତିକି ବସ୍ଟି କିଛି କାରଣ ବଶତଃ ଆସିପାରୁନି ବସ୍ଟି ଲେଟ୍ରେ ଆସୁଛି ଡେରି ହୋଇଯାଉଛି ଆମ ଗୋଟିଏ ଯା ଜାଗାକୁ ଠିକ୍ ସମୟରେ ପହଞ୍ଚିବା ନିମିତ୍ତ ଆମେ ସେଠି ଛିଡ଼ା ହେବା ସମୟରେ ବସ୍ଟି ଧର ଲେଟ୍ରେ ଆସିବ ସେଥିପାଇଁ ଆମେ ଅନେକ ପ୍ରକାର ଗାଡ଼ି ଯେମିତିକି ଓଲା ବା ରେପିଡ଼ୋ ମଧ୍ୟ ବୁକ୍ କରିଥାଉ ବସ୍ ଯାହାଦ୍ଵାରା ଆମେ ସହଜରେ ଅନ୍ୟ ସ୍ଥାନକୁ ଯାଇପାରୁ